ଆମର୍ ଚାଷ୍ କଲା ବେଲ୍କେ ଆମେ ପହେଲା ପାନ୍ ଟିକେ ଭରିବେସୁଁ ଦୁଲିନ ଦୁଇ ଚାର୍ ଦିନ୍ସେ ପାନ୍କୁ ରୁଇବା ତା'ପରେ ହଲ୍ ବଲ୍ଦ ନେଇ କରି ପୂର୍ବନୁ ପଶ୍ଚିମ୍ କି ମୁହୁଁ କରି କରି ଆମେ ଚାଷ୍ କରୁସୁଁ ଇଏ ହଲ୍ ଯୋତ୍ସୁଁ ହଲ୍ ଯୋତି ସାରିଲା ପରେ ଦୁଇ ଚାରି ଦିନ୍ ଗଲା ପରେ ତା'ପରେ ସେଇଟା ପହ୍ଲା ରୁଆ ରୁଇ ହେଇଛି ଆରେ ଏନ୍ତା କରି ଆମେ ଚାଷ୍ କରୁସୁଁ ଏ ଗୁ ଏ ଚାଷ୍ କର୍ସୁଁ ଚାଷ୍ର କିଛି ଦିନ୍ ଗଲା ପରେ ସେ ତ ସାର୍ ବି ଦିଆ ହେଇଛି ପହ୍ଲା ରୁଆ ହେଇଛି ଆର୍ ଏନ୍ତା କରି କି ଚାଷ୍ କରା ହେସି ଆର୍ ଚାଷଟା ଆମର ଜମି ସେନ୍ତି ଅଛି ଆମେ ଆମର ତ ଗୋଟେ ହଲ୍ ଅଛି ଆମେ ଆର୍ ଗୋଟେ ହଲ୍ ଭଡ଼ା ଆଣୁଛୁ ୟାର୍ ଆମେ ସେଇଠି ଚାଷ୍ କରୁସୁଁ ଆର୍ ସେ ହଲ୍ ଭଡ଼ା ଆମକୁ ଆଠ ଦିନ୍ ପନ୍ଦର୍ ଦିନ୍ ଟାର୍ ସନ୍ ପଇସା ହଲ୍ ଭଡ଼ା ନେବାର୍ ଲାଗି ସେମାନେ ନେସନାରୁ ଆମକୁ ଦୁଇ ଚାରି ଦିନ୍ ଟାଇମ୍ ବି ଦେସନ୍ ଆର୍ ଦୁଇ ଚାରି ଦିନ୍ ଭିତରେ ଆମେ ସେ ତା ଘର ପଇସା ସେ ତାକୁ ଦେଇ ଦେସୁଁ ଆର୍ ଏନ୍ତା କରି ଆମେ ହଲ୍ ଚାଷ୍ କରି କରି ଆମର୍ ଜମି କେ ଚାଷ୍ କରୁସୁଁ